ଆମ କ୍ଷେତରେ ଟେକ୍ନୋଲୋଜି ଲଗାଇବା ଦ୍ୱାରା ବିଶେଷ ପରିମାଣରେ ଆମର ଜମିକୁ ଜୁତି ପାରଛୁ ଜମିିର ମାନେ ବେଶୀ ଜୁତି ହେସି ଆର୍ ହଲ୍ରେ ଯେନ୍ତାକି ଅଧା କରି ଦେଉଥିଲେ ଟେକ୍ନୋଲୋଜିରେ ଚାରି ଖଣ୍ଡ ପାଞ୍ଚ ଖଣ୍ଡ ଛଅ ଖଣ୍ଡ ଜୁତି ପାର୍ସୁଁ ଆମେ ଜୁତିବାର ଦ୍ୱାରା ଅଧିକ ଜୁତିବାର ଦ୍ୱାରା ଆମେ ଚାଷ କରିପାର୍ସୁଁ ହଲରେ କରୁ କରୁୁନା ହଲରେ ଆେ ଡେଜି ହେଇବାର ପଡ଼ସି ଚାଷ ଲସ୍ ହେଇଯିବାର ପଡ଼ସି ସେଥିର୍ଲାଗି ମୋତେ ଟେକ୍ନୋଲୋଜିର ଆବଶ୍ୟକ କରିଥାଏ ଟେକ୍ନୋଲୋଜି ଦ୍ୱାରା ଆମର ଖାଦ୍ୟ ବଢ଼ିପାରୁଛି ଯାହାଦ୍ୱାରା ପରିମାଣ ବଢ଼ି ପାରୁଛେ ଆଉ ଦେଶର ଆମ ଖାଦ୍ୟ ବଢ଼ିଲେ ଦେଶର ଉନ୍ନତି ହେବା ଦେଶର ମାନେ ଖାଦ୍ୟର ପ୍ରଭାବ ବି ପଡ଼େ ଦେଶକେ ସେଥିଗାଇଁ ଆମକୁ ଖାଦ୍ୟ ଚାଷ କରିବା ଦ୍ୱାରା ଖାଦ୍ୟ ଚାଷରୁ ବାହାରି ପାରୁଛେ ସେଥିଲାଗି ଆମକୁ ଟେକ୍ନୋଲୋଜି ଦ୍ୱାରା କେନ୍ତା ଯଦି କେନ୍ତା ଜଲ୍ଦି କରିପାରମା ଆମେ ତା ସେଥିନାଇଁ ଏକ ଏକର୍ ଆଙ୍କୁକୁ ଟେକ୍ନୋଲୋଜିର ସାହାଯ୍ୟ ନେବାରେ ପଡ଼ୁଛେ ପମ୍ପ ହଉ ଆମ ପମ୍ପ ଟ୍ରାକ୍ଟର ଏ ପମ୍ପ ଦ୍ୱାରା ଆମେ ପାଣିକି ଯଥା ଶୀଘ୍ର ଲଗେଇ ପାରମା ଯାହାକେ ଅତି କମ୍ରେ ଲାଗିପାରୁ ଏକର୍ ଏକର୍ ଟ୍ରାକ୍ଟର ସାହାଯ୍ୟରେ ଆମେ ଜୁତି ପାର୍ମା ତାହାକେ କମ୍ ସମୟରେ ବୁଣି ପାର୍ମା କରିପାର୍ମା ସବୁକିଛି କରିପାର୍ମା ଇହାଦେ ମୋବାଇଲ୍ ଭିଡ଼ିଓ ମାଧ୍ୟମରେ ଆମେ ଦେଖୁଛୁ ଶୁଣୁଛୁ ଜାଣୁଛୁ ଆମେ ସବୁକିଛି କରି ପାରସୁଁ ସେଥିଲାଗି ବୋଲିକରି ବିଶେଷ ବିଶେଷ